ହଁ ମୁଁ ଏକ ଚିତ୍ରକଳାର ଗ୍ରନ୍ଥଶିଳ୍ପୀ ଏବଂ କିଭଳି ଭାବରେ ତା'ର ଅଙ୍କନ କରିପାରିବି ଏବଂ ସେହି କାମକୁ ଲୋକମାନଙ୍କ ଆଗରେ ଦେଖାଇ ପାରିବି ତାହା ହେଉଛି ମୋର ଏକ କାମ ଯେପରି ଗୋଟିଏ କାମ ଚାଲି ଥାଏ ସେହି କାମକୁ ଲୋକଙ୍କ ମନରେ ଯେଉଁ ସବୁ ଉଙ୍କି ମାରିଥାଏ ସେହି ବ୍ୟକ୍ତି ଜଣକ ବୋଲି ଚିତ୍ର ଚିତ୍ର କଳା ଅଟନ୍ତି ଏବଂ ସେହି ବ୍ୟକ୍ତିଙ୍କୁ କିଛି ରୋଜଗାର ଦେଇ ଗୋଟିଏ ସ୍ଥାନରେ ଲଗାଇଲେ ତା'ର ବୃତ୍ତି ପ୍ରତି କିମ୍ବା ତା'ର ଯେଉଁସବୁ କଳାକୁ ଦେଖାଇ ନିଜେ ନିଜେ ମଧ୍ୟ ରୋଜଗାର କରିଥାଏ ଯଦି କୌଣସି ଜାଗାରେ କେଉଁ ମନ୍ଦିର ଅନୁଷ୍ଠାନ କଢ଼ାଯାଇ ଥାଏ ସେଠାରେ ମଧ୍ୟ ଲୋକମାନଙ୍କୁ ଅଣା ଯାଏ ସେହି ମନ୍ଦିର ଚିତ୍ରକଳା ତିଆରି କରିବେ ଏବଂ ମନ୍ଦିର ଗଢ଼ି ତୋଳି ପାରିବେ ତାହା ମଧ୍ୟ ଦାୟିତ୍ୱ ଦିଆଯାଇ ଥାଏ ଯେପରିକି ଆମ କୋଣାର୍କ ମନ୍ଦିର ଧରମାର ବାପା କୋଣାର୍କ ମନ୍ଦିରକୁ ଗଢ଼ିଥିଲେ ତାଙ୍କ ସହିତ ଯେଉଁ ସବୁ କାରିଗରଗଣ ଥିଲେ ସେମାନଙ୍କୁ ମଧ୍ୟ ପ୍ରବର୍ତ୍ତାଉ ଥିଲେ ଯେ ଆମକୁ ଜଲ୍ଦି ସାରିଦେଲେ ଆମକୁ କିଛି ବୃତ୍ତି ମିଳିବ